ଓଡ଼ିଆ ହେଉଛି ଆମର ମାତୃଭାଷା ଆମ ପୂର୍ବପୁରୁଷରୁ ଓଡ଼ିଆ କହିଆସୁଥିଲେ ଆମ ପୂର୍ବପୁରୁଷଙ୍କ ପାଖରୁ ଆମେ ଓଡ଼ିଆ ଶିଖିଛୁ ଆମ ପରିବାରଙ୍କ ପାଖରୁ ମୁଁ ଓଡ଼ିଆ ଶିଖିଛି ଆମ ଚତୁର୍ପାଶ୍ଵରେ ରହୁଥିବା ଲୋକମାନଙ୍କ ଲୋକମାନେ ମଧ୍ୟ ଓଡ଼ିଆ କୁହନ୍ତି ମୋତେ ଓଡ଼ିଆ କହିବା ପାଇଁ ବହୁତ ପସନ୍ଦ ଆମ ବିଦ୍ୟାଳୟରୁ ମହାବିଦ୍ୟାଳୟରେ ମଧ୍ୟ ମୁଁ ଓଡ଼ିଆ ଓଡ଼ିଆ ଗ୍ରହଣ କରିଛି ଓଡ଼ିଆ ପାଇଁ ଓଡ଼ିଆ ହେଉଛି ଆମର ମାତୃଭାଷା ଓଡ଼ିଆ